ଯାଜପୁର ଜିଲ୍ଲାର ପିଲାମାନଙ୍କର ପାଠ ପଢ଼ା ପାଇଁ ବିଭିନ୍ନ ପ୍ରକାରର କଲେଜ ରହିଛି ତା ମଧ୍ୟରୁ ସବୁଠାରୁ ଭଲ କଲେଜ ଗୁଡ଼ିକ ହେଲା ଯେମିତିକି ବିରଜା ମହିଳା ମହାବିଦ୍ୟାଳୟ ଏ ପି କଲେଜ ବ୍ୟାସନଗର ମହାବିଦ୍ୟାଳୟ ସବୁଠାରୁ ବ୍ୟାସନଗର ମହାବିଦ୍ୟାଳୟଟି ସବୁଠାରୁ ଉନ୍ନତମାନର ସେଠି ଅଧିକାଂଶ ପିଲା ପଢ଼ିବାକୁ ପସନ୍ଦ କରନ୍ତି ଓ ଆଗ୍ରହ ପ୍ରକାଶ କରନ୍ତି କାରଣ ସେଠାକାର ପରିବେଶ ପାଠପଢ଼ା ସବୁଠୁ ଉଚ୍ଚ କୋଟିର ହୋଇଛି କାହିଁ ନା ସେଠି ଯେଉଁ ଶିକ୍ଷକମାନେ ଅଛନ୍ତି ସେ ପିଲାମାନଙ୍କୁ ବହୁତ ସୁନ୍ଦର ଭାବରେ ପାଠ ପଢ଼ାନ୍ତି ଓ ସେ କଲେଜର ରେଜେଲଟ ମଧ୍ୟ ବହୁତ ଭଲ ହୋଇଥାଏ